ହ୍ୟାଲୋ ହଁ ଭାଇ ହଁ ଭାଇ ଏ ଯେଉଁ ଦୋଳମୁଣ୍ଡେଇ ଛକରେ ଆପଣଙ୍କ ଦୋକାନଟା ନା ହଁ ସେ କ'ଣ କହୁଥିଲି କହିଲେ ହେଲା ମୋର ଟିକେ ପୂଜା ଧାନଟା ହେଉଛି ଆଉ କେତେ କ'ଣ ତା'ପରେ ଛଅ ଗୁଣ୍ଠ ବିଲ କରିଛି ବେଶି ନାହିଁ ଛଅ ଗୁଣ୍ଠ ଖଣ୍ଡେ ବିଲ ହେଉଛି ହଁ ତା'ପରେ ଟିକେ ଏଇନେ ତ ରୁଆ ରୁଇ ହେଇଛି କ'ଣଟା ସାର ଫାର ପଡ଼ିବ ଟିକେ କହୁ ନାହାଁନ୍ତି ସେଥିରେ ବେଶି ନଲେଜ୍ ନାହିଁ ହଁ କେ କେତେ କେଜି ଲେଖାଁ ପକେଇ ହେବ

ହଁ ଏବେ ତ ଜଷ୍ଟ ମାନେ କ'ଣ କହିଲ ହଁ ହଁ ମାସ ଖଣ୍ଡେ ଏଇନା ରୁଆ ହେଇଛି କ'ଣ କହିଲ ରୁଆଟା ଏବେ ଗୋଟେ ମାସ ହେଲା ତ ପାଣି ତ ହଁ ସେ ହଁ ହଁ ଯେଉଁ ପାଣିଟା ବି ମରିଚି ନା ଏଇ ଯେଉଁ ମଝିରେ ଯେଉଁ ବର୍ଷାଟା ହେଇ ଯାଉଚି ତା'ପରେ ମୁଁ ଆ ମୁଁ ୟୁରିଆ ପଟାସଟା ପକେଇଥିଲି ହେଲା ଏବେ ପକେଇଥିଲି ଅଳ୍ପ ପକେଇଥିଲି କ'ଣ ହେଲା ନା ଏ ଯେଉଁ ବର୍ଷା ହେଇଗଲା ବର୍ଷାରେ ଧୋଇ ହେଇଗଲା ଟିକେ ଏ ଯେଉଁ ଦୁଇଦିନ ବର୍ଷା ହଁ ହଁ ତା'ହେଲେ ଠିକ୍ ହେବ ନା ସେମିତି ଟିକେ ଆଉ ସ୍ପ୍ରେଟା ଟିକେ କରିଦେଲେ କ'ଣ ସେଇଟା ବି ହେବ

ହଁ ଏଇନା ବେଶି ବି ନାହିଁ ବିଲ ବଡ଼ଟା ନୁହେଁ ଛଅ ଗୁଣ୍ଠ ବିଲଟା ଛଅ ଗୁଣ୍ଠ ବିଲ ହଁ ସଫିସେଣ୍ଟ୍ ଭିଜିକି ମାନେ କ'ଣ କହିଲ ବେଶି ହାର୍ଡ଼ କିରି ଦିଆ ହେଉନି କାହିଁକି ନା ଗୋଟେ ଥର ୱାନ୍ ପକେଇ ହେଇଛି ତ ଏଇନା ଆଉ ବେଶି ହଁ ସେଇଟା ବି କ'ଣ କହିଲ ଖା ଟିକେ ଖାଲୁଆ ବିଲଟା ମାନେ ସେଇଠି ଟିକେ ପାଣି ରହୁଛି ଜମିକି ତାକୁ ଦେଖିକି କ'ଣ କରିବାକୁ ପଡ଼ିବ ପାଣିଟା ବି ଏଇନା ଅଛି ଭାବୁଛି ଏଇନା ନେଇକି ପକେଇ ଦେଲେ କାହିଁକି ନା ବର୍ଷା ଦିନ ଟିକେ ଛାଡ଼ିଛି ନା ଲଘୁଚାପ ବି ନାହିଁ ଏଇନା ଟିକେ ଏହି ଟାଇମରେ ଟିକେ ସ୍ପ୍ରେ କରିଦେଲେ ଏ ଟିକେ ପୋକ ଫୋକ ଟିକେ ମରିଯିବେ

ୟୁ ୟୁରିଆ କେତେ ରହୁଛି କେଜି ଆମର ତ ଦୁଇ କେଜି ହେଲେ ହେଇଯିବ ଆଉ ହଁ ସେତିକି ତ ହଁ ସେଇଆ କରିବା ତା'ହେଲେ ମୁଁ ଯାଉଛି ଏଇନା ତୁମେ ଦୋକାନରେ ଅଛ ଟି ହଁ ହଁ ଯାଉଛି ରଖ ମୁଁ ଯାଇକି ପହଞ୍ଚୁଛି